ଓଡ଼ିଆ ଭାଷାକୁ ନେଇ ଲୋକମାନଙ୍କ ମନରେ ଥିବା ସାଧାରଣ ଭୁଲ ଧାରଣା ହେଉଛି ଆମ ଓଡ଼ିଶାର କେତେକ ଲୋକ ଭାବନ୍ତି ଯେ ଯେଉଁମାନେ ହିନ୍ଦୀ ଇଂଲିଶ କିମ୍ବା ଅନ୍ୟ ସବୁ ଭାଷା ଗୁଡ଼ିକରେ କଥାବାର୍ତ୍ତା କରନ୍ତି ସେମାନେ ହେଉଛନ୍ତି ବହୁତ ଶିକ୍ଷିତ କିନ୍ତୁ ଯେଉଁମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ସେମାନେ ହେଉଛନ୍ତି ଅଶିକ୍ଷିତ ମୂର୍ଖ ଏବଂ ଗାଉଁଲି ଏହି ଚିନ୍ତାଧାରା ଯୋଗୁଁ ଆମ ଓଡ଼ିଶାର ଲୋକମାନେ ଓଡ଼ିଆ କହୁନାହାଁନ୍ତି ଅନ୍ୟ ସବୁ ଭାଷା ଗୁଡ଼ିକ ବ୍ୟବହାର କରୁଛନ୍ତି ଏବଂ ଆମ ଓଡ଼ିଶାକୁ ଓଡ଼ିଆ ଭାଷାକୁ ସମ୍ମାନ ମଧ୍ୟ ଦେଉନାହାନ୍ତି ପ୍ରକୃତରେ ସତରେ ଯିଏ ଶିକ୍ଷିତ ସେ ଅନ୍ୟ ଭାଷାକୁ ଗୁରୁତ୍ୱ ଦେବା ବଦଳରେ ପ୍ରଥମେ ନିଜ ଭାଷାକୁ ସମ୍ମାନ ଦେଇ ଶିଖିବା ଆବଶ୍ୟକ ରହିଛି ଏବଂ ନିଜ ଭାଷାକୁ ଭଲପାଇ ନିଜ ଭାଷାରେ କଥାବାର୍ତ୍ତା କରିବା ଉଚିତ୍ କିନ୍ତୁ ଏହି ଭୁଲ ଧାରଣା ଲୋକମାନଙ୍କ ମନରେ ରହିଯାଉଛି ନିଜକୁ ଶିକ୍ଷିତ ଦେଖେଇବା ପାଇଁ ସେମାନେ ଅନ୍ୟ ସବୁ ଭାଷା ଗୁଡ଼ିକ ବ୍ୟବହାର କରୁଛନ୍ତି କିନ୍ତୁ ନିଜ ମାତୃଭାଷା ଓଡ଼ିଆକୁ ଭୁଲି ଯାଉଛନ୍ତି ଏବଂ ଓଡ଼ିଆ କେହି କହିବାକୁ ଚାହୁନାହାନ୍ତି ନିଜର ଛୋଟ ଛୁଆପିଲାମାନଙ୍କୁ ମଧ୍ୟ ସେମାନେ ହିନ୍ଦୀ ଇଂଲିଶ ଇତ୍ୟାଦି ଭାଷା ଗୁଡ଼ିକ ଶିଖଉଛନ୍ତି ଏବଂ ଓଡ଼ିଆ ଭାଷା ଶିଖଉନାହାନ୍ତି ସେମାନେ ଛୋଟବେଳରୁୁ ହିଁ ତାଙ୍କୁ ଶିକ୍ଷା ଦିଆଯାଉଛି ଇଂଲିଶରେ କଥା ହେବା ପାଇଁ କିନ୍ତୁ କେହି ବି ଓଡ଼ିଆ ଭାଷାରେ ତା' ଛୁଆ କଥା ହଉ ଚାହୁଁନାହାନ୍ତି ଆରେ ଯିଏ ନିଜ ମାତୃଭାଷା ପ୍ରଥମେ ନ ଶିଖିବ ନ ଜାଣିବ ସେ ଅନ୍ୟ ଭାଷାକୁ କ'ଣ ବା ଅଧିକ ଜାଣିପାରିବ ନିଜ ଭାଷାକୁ ପ୍ରଥମେ ଯିଏ ଜାଣିବ ତାପରେ ଅନ୍ୟ ଭାଷା ଶିଖିବା ତା' ପାଇଁ ସହଜ ହୋଇଯିବ କିନ୍ତୁ ଆଜିକାଲି ଲୋକମାନେ ସେଇ କଥାକୁ ବୁଝୁନାହାନ୍ତି ନିଜ ପିଲାମାନଙ୍କୁ ଅନ୍ୟ ସବୁ ଭାଷା ଗୁଡ଼ିକୁ ଶିଖଉଛନ୍ତି କିନ୍ତୁ ନିଜ ମାତୃଭାଷାକୁ ଭୁଲି ଯାଉଛନ୍ତି ଆଉ ଏମିତି ଯଦି ଆଗକୁ ଲାଗି ରହିବ ତାହେଲେ ଆମ ଓଡ଼ିଆ ଭାଷା ଲୁପ୍ତ ହୋଇଯିବ ଏବଂ ଓଡ଼ିଆ ଭାଷାର ଉନ୍ନତି ହୋଇପାରିବ ନାହିଁ ଆମେ ତେଣୁ ଆମ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବାକୁ ପଡ଼ିବ ଏବଂ ଲୋକମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ ଯେ ପଡ଼ିବ ଏବଂ ଆଗ୍ରହ କରିବାକୁ ପଡ଼ିବ ଓଡ଼ିଆ ଭାଷା ପ୍ରତି ଏବଂ ସେମାନେ କିପରି ଓଡ଼ିଆ କହିବା ପାଇଁ ଚାହିଁବେ ଏବଂ ଓଡ଼ିଆ ଭାଷାକୁ ସମ୍ମାନ ଦେବେ ସେଥିପାଇଁ ତାଙ୍କୁ ଉତ୍ସାହିତ କରିବା ଦାୟିତ୍ୱ ହେଉଛି ଆମର ଏବଂ ଆମ ଭବିଷ୍ୟତ ପିଢ଼ୀଙ୍କୁ ମଧ୍ୟ ଆମେ ଓଡ଼ିଆ ଭାଷାର ଗୁରୁତ୍ୱ ସମ୍ବନ୍ଧ ସୂଚେଇ ସୂଚନା ଦେବା ନିହାତି ଆବଶ୍ୟତା ରହିଛି ଓଡ଼ିଆ ଭାଷାର ଗୁରୁତ୍ୱ ବିଷୟରେ ତାଙ୍କୁ ଜଣେଇବା ନିହାତି ଆବଶ୍ୟକତା ରହିଛି ତେଣୁ ମୁଁ କହିବି ସମସ୍ତଙ୍କୁ ଓଡ଼ିଆ ଭାଷା କହିବା ପାଇଁ ଏବଂ ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ